ଆମ ଅଞ୍ଚଳରେ କୌଣସି ଟ୍ରାଭେଲ କମ୍ପାନୀ ବା ଟ୍ରାଭେଲ ଏଜେଣ୍ଟଙ୍କ ବିଷୟରେ ମୁଁ କିଛି ଜାଣିନି କାରଣ ଏଠି ଲୋକମାନେ ସାଧାରଣତଃ କେଉଁଠିକି ଗଲେ ସେମାନେ ଅଟୋ ଭଡ଼ା କରିକି ଯାଇଥାନ୍ତି ଆଉ ଯାହାର ଗ ବାଇକ୍ ଥିବ ସେମାନେ ବାଇକ୍ ମାଧ୍ୟମରେ ଯାଇଥାନ୍ତି ଆଉ କେତେକ ଲୋକ ବସ୍ ମାଧ୍ୟମରେ ଯାଇଥାନ୍ତି ମୁଁ କିନ୍ତୁ ଜାଣିଛି ଆମର ଯେଉଁ କଟକ ଭୁବନେଶ୍ୱର ପୁରୀ ଅଛି ସେଠି ବିଭିନ୍ନ ଟ୍ରାଭେଲ ଏଜେନ୍ସ ଅଛନ୍ତି ତାଙ୍କ କମ୍ପାନୀରୁ ଲୋକମାନେ ଗାଡ଼ି ବୁକିଂ କରିକି ଅନ୍ୟ ଯାଗାକୁ ଯାଆନ୍ତି ଆଉ କେଉଁଠିକି ପାର୍କ ହେଲା କି ପିକନିକ୍ ଗଲେ ସେ ମାନେ ଗାଡ଼ି ବୁକିଂ କରିକି ସେହିଠାରୁ ଯାଇଥାନ୍ତି